ଭାରତର ସ୍ଵାସ୍ଥ୍ୟ ସେବା ବ୍ୟବସ୍ଥା ବେଶି ଉନ୍ନତ ଧରଣର ନୁହେଁ ଯେପରିକି ବଡ଼ ବଡ଼ ରୋଗ ହେଲେ ଆମକୁ ବିଦେଶ ଯିବା ପାଇଁ ପଡ଼ିଥାଏ ଯାହା ଦ୍ୱାରା ଆମର ରୋଗରେ ଯେତେ ଟଙ୍କା ଖର୍ଚ୍ଚ ନ ହୁଏ ଯିବା ଆସିବାରେ ସେତିକି ଟଙ୍କା ଖର୍ଚ୍ଚ ହୋଇଯାଏ ତେଣୁ ଆମ ଦେଶରେ ବିଭିନ୍ନ ପ୍ରକାର ଯନ୍ତ୍ରପାତି ରହିବା ନିହାତି ଆବଶ୍ୟକ ଏବଂ ଭଲ ଭଲ ଡାକ୍ତର ରହିବା ମଧ୍ୟ ଦରକାର ଏହାର ଯଦି ସୁବିଧା କରା ନ ଯାଏ ଆମ ଦେଶରେ ଆମମାନଙ୍କ ପାଇଁ ବହୁତ ଅସୁବିଧା ହେବ ଆଉ